ଆମ୍କୁ ରୋଗ ନାହିଁ ହେବାର୍ ଲାଗି ଆମେ ମୁଇଁ ସଲୁ ଚାର୍ ବଜେ ନ ଉଠସିଁ ଚାଲିଯାଏସିଁ ଦୌଡ଼ିସିଂ ଆଉ ସନ୍ଧ୍ୟା ଟାଇମ୍କେ ବି ଚାଲିଯାଏସିଁ ବ୍ୟାୟାମ୍ କରସିଁ ଯୋଗ କରସିଁ ମୋତେ ଯହ ଭଲ୍ ଲାଗସି ଡ଼କ୍ଟର ନେକେ ଯିବାର୍ କେ ନାଇଁ ପଡ଼େ କେନ୍ ଏକ୍ସରସାଇଜ୍ କରସି ଏକ୍ସରସାଇଜ୍ କରବାର୍ ଦ୍ଵାରା ମୋର୍ ଗୋଡ଼୍ ହାତ୍ ମୋତେ ଫ୍ରୀ ଲାଗସି ଭଲ୍ ଲାଗସି ମୋତେ ମୁଇଁ ତ ସବୁଦିନେ ଯାଏସି ଏକ୍ସରସାଇଜ୍ କରି ଆଉ ନାଇଁ ଯେନ୍ ଦିନ ନାଇଁ ଯାଏ ମୋତେ ଭଲ୍ ନାଇଁ ଲାଗେ ଆଉ ମୋର୍ ଗୋଡ଼୍ ହାତ୍ ଫ୍ରି ନାଇଁ ଲାଗେ ମୋତେ ସେଦିନ ବିଲକୁଲ୍ ଭଲ୍ ନାଇଁ ଲାଗେ ଏକ୍ସରସାଇଜ୍ କରବାର୍ ଦ୍ଵାରା ମୋତେ ଯହ ଭଲ୍ ଲାଗସି ଡ଼କ୍ଟର ନିକେ ଯିବାର୍ କେ ଆଉ ମୋତେ ନାଇଁ ପଡ଼େ ଆଉର୍ ଏକ୍ସରସାଇଜ୍ କଲେ ମୋର୍ ମୁଡ଼୍ ବି ଭଲ୍ ଲାଗ୍ ସି ଫ୍ରି ଲାଗସି ମୋତେ ଖାଇବାର୍ ପିଇବାର୍ ଲାଗିବି ଭଲ୍ ଲାଗସି ମୋର୍ ହାତ୍ ଗୋଡ଼୍ ବି ଫ୍ରି ଲାଗସି ମାଇଣ୍ଡ ବି ଭଲ୍ ଲାଗ୍ ଫ୍ରି ରହେସି ସଭିଏଁ ଏକ୍ସରସାଇଜ୍ କରମାଁ ବୋଲି କରି ବି ମୁଇଁ ମୋର୍ ସାଙ୍ଗ୍ ମାନକୁ ବି କହେସି ସମସ୍ତେ ଯାଏସୁଁ ଆମେ ଏକ୍ସରସାଇଜ୍ କରି ମୋର୍ ପାଖେ ପାଖେ ଯେତେ ଘର୍ ଅଛନ୍ ସଭିଏଁ ଯାଏସୁଁଁ ଏକ୍ସରସାଇଜ୍ କରି